ମୁଁ ଚାରି ଛଅ ଦିନ ତଳେ ଗୋଟିଏ ଛୁରୀ ଆଣିଛି ବଢ଼ିଆ ଦେଖାଯାଉଛି ତା'ଧାର ବି ବଢ଼ିଆ ପରିବା କାଟିବ ସାଙ୍ଗେ ସାଙ୍ଗେ ପୁରା କାଟି ହୋଇଯିବ ସବୁ ଓ ସେ ଛୁରୀଟା ଆଣିଲା ଦିନରୁ ଜଲ୍ଦି ଜଲ୍ଦି ପରିବା କାଟି ଦେଉଛି ଜଲ୍ଦି ଜଲ୍ଦି ରୋଷେଇ ବାସ ସରି ଯାଉଛି ମୋ ଟାଇମ୍ ବି ବହୁତ ବଞ୍ଚୁଛି ଘରେ ବି ସମସ୍ତେ ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତେ ଯିଏ ବି ଦେଖୁଛି ଛୁରୀଟାକୁ ସମସ୍ତେ ପଚାରୁଛନ୍ତି ଏତେ ସୁନ୍ଦର ଛୁରୀଟା କେଉଁଠୁ ଆଣିଲୁ ବଢ଼ିଆ ତ ଦେଖା ଯାଉଛି ଭଲ ଧାର ବି ଅଛି ବଢ଼ିଆ ହୋଇଛି ଛୁରୀଟା ସମସ୍ତେ ଭଲ କହୁଛନ୍ତି